ହଁ ମୁଁ ଗୋଟିଏ ପୁସ୍ତକ ପଢ଼ିଛି ଇଏ ସେହି ପୁସ୍ତକରେ ମୋତେ ଚ୍ୟାଲେଞ୍ଜ କରିଛି କି ଏଇ ପୁସ୍ତକ ବହୁତ କଠିନ୍ ପଢ଼ି ହେବନି ସେହି ପୁସ୍ତକକୁ ମୁଁ ହାର୍ ନ ମାନି ମୁଁ ବି ଚ୍ୟାଲେଞ୍ଜ କରିଛି ଯେ ତୋତେ ପଢ଼ିକି ହି ରହିବି ସେହି ପୁସ୍ତକ ହେଉଛି ଇତିହାସ୍ ଇତିହାସ ପୁସ୍ତକଙ୍କ ମୋତେ ଚ୍ୟାଲେଞ୍ଜ କରିଛି କି ଆପଣ ମୋତେ ପଢ଼ିପାରିବେନି ମୁଁ ବି ହାର ମାନ୍ନି ଏବଂ ସେହି ପୁସ୍ତକକୁ ଚ୍ୟାଲେଞ୍ଜ କରିଛି ମୋ ବନ୍ଧୁ ଭାଇ ସମସ୍ତଙ୍କୁ କହିଛି ଯେ ଏଇ ପୁସ୍ତକକୁ ମୁଁ ପଢ଼ିକି ହିଁ ରହିବି ସେହି ପୁସ୍ତକ ଆମ ଏରିଆରେ ବହୁତ ପ୍ରସିଦ୍ଧ ସେହି ପୁସ୍ତକ ଆମ ଏରିଆରେ ବହୁତ ପ୍ରସିଦ୍ଧ ଓ ଓ ମୁଁ ହାର ମାନିଲିନି ମୋତେ ଚ୍ୟାଲେଞ୍ଜ କଲା ପରେ ବି ସେହି ପୁସ୍ତକ ମୁଁ କୁ ମୁଁ ହାର ମାଲି ମାନିନି ସେହି ପୁସ୍ତକରେ ମୁଁ ଅନେକ ଗୁଡ଼ାଏ ବିଷୟ ଶିଖିଛି ଓ ଚ୍ୟାଲେଞ୍ଜ ଚ୍ୟାଲେଞ୍ଜ କରିବା କଥାଠୁ ହିଁ ମୁଁ ବହୁତ ରାଗିଯାଇ ସେହି ପୁସ୍ତକକୁ ବି ମୁଁ ଚ୍ୟାଲେଞ୍ଜ କରିଦେଇଛି ମୋ ବନ୍ଧୁ ମୋ ପରିବାର ମୋ ମାତା ମୋ ପିତାକୁ ବି କହିଛି ଯେ ଏ ପୁସ୍ତକ ମୁଁ ପଢ଼ିକି ହି ରହିବି ସେହି ପୁସ୍ତକକୁ ମୁଁ ପଢ଼ିଥିଲି ଓ ସେହି ପୁସ୍ତକରେ ଅନେକ କିଛି ଲେଖା ହୋଇଛି ଅନେକ କଠିନ ଶବ୍ଦ ଅନେକ ଗୁଡ଼ାଏ ଅନେକ କିଛି ଲେଖା ହୋଇଛି ସେହି କଠିନ ଶବ୍ଦ ମୋ ମୁଣ୍ଡରେ ଘାରି ହୋଇଥିଲା ସେ କଠିନ ଶବ୍ଦକୁ ହିଁ ମୁଁ ମନରେ ରଖି ସେହି ଜିନିଷକୁ ମୁଁ ଅନେକ ଜିନିଷ ରୂପେ ବା ଅନେକ ବୃଦ୍ଧି ଲଗେଇ ସେ ତାହାର ଚ୍ୟାଲେଞ୍ଜକୁ ମୁଁ ସ୍ଵୀକାର କରିଥିଲି ସିଏ ଆଉ କେବେବି ଏବଂ ଆଉ କୌଣସି ବି ପୁସ୍ତକ ମୋତେ ଚ୍ୟାଲେଞ୍ଜ କରିପାରିବ ନାହିଁ କାରଣ ମୁଁ ସେହି ସେହି ପୁସ୍ତକର ଚ୍ୟାଲେଞ୍ଜକୁ ହାର ମାଲିନି